ମୁଁ ପିଲା ଦିନେ ମାଛ ଧରିବାକୁ ବହୁତ ଭଲ ପାଏ ଆଉ ଶିଖିଲି କେମିତି ଯେତେବେଳେ ଆମେ ଛୋଟ ଥିଲୁ ସେତେବେଳେ ଆମର ଗୁରୁଜନମାନେ ଯେତେବେଳେ ମାଛ ଧରନ୍ତି ଆମେ ତାଙ୍କ ପାଖରୁ ଶିଖୁ ସେମାନେ ମାଛ ଧରନ୍ତି ଆମେ ତାଙ୍କ ପଛେ ପଛେ ଚାଲୁ ତାଙ୍କ ପାଖରେ ଆମେ ମାଛ ଧରା ଶିଖିଲୁ ତା'ପରେ ଯେତେବେଳେ ସେମାନେ ମାଛ ଧରା ଛାଡ଼ିଦେଲେ ଆମେ ବି ବହୁତ ମାଛ ଧରିଛୁ ଆମ ଜୀବନରେ ବହୁତ ମାଛ ଧରିଛୁ ସେ ବାବଦରେ ଆମର ବି ଆମେ ଅଜ୍ଞାତ ନାହୁଁ ଆମକୁ ବି ବହୁତ ଜଣା ଅଛି ମାଛ ଧରା ବିଷୟରେ